ପଶୁମାନଙ୍କୁ ପ୍ରଭାବିତ କରୁଥିବା କେତେକ ସାଧାରଣ ରୋଗର ନାଁ ହେଲା ଫାଟୁଆ ଆଉ ମିଳିମିଳା ଜ୍ୱର ଆଉ ଯେଉଁ ଫାଟୁଆ ହୁଏ ଗୋଡ଼ ଫାଟିଯାଏ ସିଏ ଚାଲି ପାରନ୍ତି ନି ଜ୍ୱର ହୁଏ ସେମାନଙ୍କର ଇଏ ତଳେ ବେକ ତଳେ ଗୋଟିଏ ବୁଜୁଳା ଭଳିଆ ଓଓହଳେ ତେଣୁ ସେ ଏହି ଭଳିଆ ରୋଗ ହେବା ଦ୍ୱାରା ଡାକ୍ତରଙ୍କୁ ଡକାଇ ଆଉ ତାଙ୍କୁ ଔଷଧ ଦେଇ ତାଙ୍କୁ ଭଲରେ କରିବା ପାଇଁ ଲାଗୁ ତେଣୁ ଇଏ ହେଲା ପଶୁପାଳନର ନିରାପ